ଖୋଲା ପାଣିରେ ପହଁରିବା ସମୟରେ ପାଣିରୁ ସୁରକ୍ଷା ରହିବାର କିଛି ଉପାୟ କ'ଣ ହଁ ପହଁରିବା ସମୟରେ ଆମେ ଆଜିକାଲି ଲାଇଫ୍ ଜ୍ୟାକେଟ୍ ରବର୍ ଟିଉବ୍ ଇତ୍ୟାଦି ବ୍ୟବହାର କରୁଛନ୍ତି ଆଉ ଯଦି ପହଁରୁଛନ୍ତି ପାଣିରୁ ସୁରକ୍ଷା ଭାବରେ ନିଜକୁ ରବର୍ ଟିଉ ଦ୍ଵାରା ଭାସୁଛନ୍ତି ଏବଂ ଆହୁରି ଖୋଲା ପାଣିରେ ପହଁରିଲାବେଳେ ଲୋକମାନେ ସାବଧାନ ନିିଅନ୍ତି ପଥର ଖସଡ଼ା ନଥାଏ କିମ୍ବା ଶିଉଳି ନଥାଏ ବା ଶିଉଳି ଶିଉଳି ଦ୍ୱାରା ଚଢ଼ିବା ଦ୍ୱାରା ଶିଉଳି ପଡ଼ିଯାଏ ଏମିତି ଭାବରେ ଓ ସୁରକ୍ଷତ ରୁହନ୍ତି ଆହୁରି ଲୋକମାନେ ଖୋଲା ପାଣିରେ ପହଁରିଲାବେଳେ ସୁରକ୍ଷିତ ରହିବା ପାଇଁ ଆହୁରି ବହୁତ ଗୁଡ଼ାଏ ଉପାୟ ଅଛି ଏମିତି ରବର ଟିଉ ଦ୍ଵାରା ରବର ଟିଉ ଦ୍ଵାରା ଆସନ୍ତି ଜ୍ୟାକେଟ୍ ଆହୁରି ବିଭିନ୍ନପ୍ରକାର ପ୍ରକାର ବାହାରିଲାଣି ଆହୁରି ବିଭିନ୍ନ ରବର ହାୱା ଦେବାବାଲା ନୌକା ଦ୍ୱାରା ବି ଏ ପ୍ଲାଷ୍ଟିକ୍ ଦ୍ୱାରା ହୁଅନ୍ତି ଏମିତି ଏମିତି ଏହିପରି ଭାବରେ ଲୋକମାନେ ସାବଧାନ ରୁହନ୍ତି ଆହୁରି ହୋଇଗଲା ହୋଇଗଲା